ଆମ ଦେଶରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପର୍ବ ହେଉଛି ଦଶହରା ପର୍ବ ଯେଉଁ ପର୍ବରେ କିି ମାତା ଦୂର୍ଗାଙ୍କ ପୂଜା ଅର୍ଚ୍ଚନା କରାଯାଏ ଯାହାକୁ ଦୂର୍ଗାପୂଜା ବୋଲି କୁହାଯାଏ ଏବଂ ଏହି ପର୍ବରେ ସମସ୍ତ ସ୍କୁଲ୍ କଲେଜ୍ ଛୁଟି ରହିଥାଏ ଏବଂ ଏହା ଦଶ ଦିନ ପାଇଁ ଛୁଟି ରହିଥାଏ ସେଥିପାଇଁ ଏହାକୁ ଦଶହରା ପର୍ବ ବୋଲି କୁହାଯାଏ ଏବଂ ସେହି ପର୍ବରେ ଆମେମାନେ ସମସ୍ତେ ନୂଆ ନୂଆ ପୋଷାକ ପତ୍ର ପିନ୍ଧିଥାଉ ଏବଂ ଆମ ଗ୍ରାମମାନଙ୍କରେ ମାତା ଦୂର୍ଗାଙ୍କ ପୂଜ ଅର୍ଚ୍ଚନା କରାଯାଏ ଆମେ ସମସ୍ତେ ସେଠିକୁ ପୂଜା କରିବା ପାଇଁ ଯାଉ ଏବଂ ମାତା ଦୂର୍ଗାଙ୍କ ପୂଜା ଅର୍ଚ୍ଚନା କରିଥାଉ ଓ ଆମେମାନେ ମାତା ଦୂର୍ଗାଙ୍କୁ ଆମ ମନରୁ ଭକ୍ତି କରିକି ତାଙ୍କୁ ଆମ ମନର କଥା ଜଣାଇଥାଉ ଯାହାକୁ ମାତା ଦୁର୍ଗା ପୂରଣ କରନ୍ତି ଏବଂ ଆମର ପୂଜା ଅର୍ଚ୍ଚନାରେ ମାତା ଦୂର୍ଗା ଦୂର୍ଗା ଅଧିକ ସନ୍ତୁଷ୍ଟ ହୁଅନ୍ତି ଏବଂ ଆମର ସମସ୍ତ ମନସ୍କାମନା ପୂରଣ କରନ୍ତି ଯାହା ଫଳରେ ଆମର ଘରେ ସଦାବେଳେ ସନ୍ତୁଷ୍ଟ ରୁହେ ଏବଂ ଆମମାନଙ୍କୁ ଅଧିକ ଧନ ସମ୍ପତି ମିଳେ ଯାହା ଫଳରେ ଆମେମାନେ ଭଲ ଭାବରେ ରହୁ ଏବଂ ଏହି ପର୍ବରେ ଅଧିକ ମଉଜ ମସ୍ତି ମଧ୍ୟ କରିଥାଉ ଏହା ଆମର ମନକୁ ଶାନ୍ତି ଭାବେ ଏବଂ ବହୁତ ଖୁସି ମଧ୍ୟ ଲାଗିଥାଏ